ହ୍ୟାଲୋ ହଁ ହ୍ୟାଲୋ ଆରେ ଏହି ଯେଉଁ ଟିକିଏ ଆସିଲେ ଘର ଆଡ଼େ ଚାରିଟା ବେଳକୁ ଟିକିଏ କଥା ହେବା ଏହି ଗଛ ଯେଉଁ ଲାଗିବାର ଥିଲା ରୋଡ଼ କଡ଼ରେ କେତେବେଳେ ହେଲା କଣ ହେଲା କାହିଁ କିଛି ତମେ ତ ମୋତେ କିଛି ଆନସର୍ ଦେଉନ କି ଫୋନ୍ ଫୋନ୍ କରିଲେ ଫୋନ୍ ଉଠାଉନ କ'ଣ ସେ କଣ ପଇସା ପାଉନାହାନ୍ତି ପଇସା ପରା ଠିକରେ ପାଉଛନ୍ତି କାମ କାହିଁକି କରୁନାହାନ୍ତି ମୁଁ ମୁଖ୍ୟ ଅଛି ମୋତେ ସମସ୍ତେ ପଚାରୁଛନ୍ତି ଏହି ବିଷୟରେ ମୁଁ ତାଙ୍କୁ କ'ଣ କହିବି ଏ ବିଷୟରେ ମୁଁ ତାଙ୍କୁ କ'ଣ କହିବି ସେଟା ଡାକିବା ଦାୟିତ୍ଵ ତୁମର ନା ଆଉ ସେଇଟା ଡାକିବା ଦାୟିତ୍ଵ ତୁମର ମୁଁ ତୁମକୁ ସେ କାମ ଦେଇଥିଲି ତୁମେ ତାଙ୍କୁ ଡାକିକରି ଆଣିକରି ବସାଇବ କେମିତି କଣ ବୁଝା ବୁଝି କରିବ କେମିତି କଣ କରିବ ସେଇ ବିଷୟରେ ଚିନ୍ତା କରିବ ତୁମେ ନା ଆଉ ଯେହେତୁ ଗ୍ରୁପ୍ର ମୁଁ ମୁଖ୍ୟ ଅଛି ମୋ' ଉପରକୁ ପ୍ରେଶର୍ ପଡୁଛି ମୁଁ କ'ଣ କରିବି ତା'ହେଲେ ଗୋଟିଏ କାମ କର ସଦସ୍ୟ ମାନଙ୍କୁ ଡାକିକରି ଏକାଠି କରିକରି କେଉଁ ଦିନ ମିଟିଙ୍ଗ୍ କରିବ ସବୁ ଠିକ୍ କର ମୋତେ ଫୋନ କରିବ ମୁଁ ଯାଇକି ପହଞ୍ଚିବି

କେତେଟା ବେଳକୁ କାଲି ତିନିଟା ବେଳକୁ କାଲି କେତେଟା ବେଳକୁ ବସିବ ମତେ କହିଲେ ମୁଁ ସେଇ ଅନୁସାରେ ଯାଇକି ପହଞ୍ଚିବି ନା କେଉଁ ବିଷୟରେ ଆଲୋଚନା କରିବ ତମକୁ କାମ କ'ଣ ଦେଇଥିଲି କାମ କାହିଁକି ହୋଇନି ସେହି ବିଷୟରେ ସବୁ ଆଲୋଚନା କାଲି ହେବ ତାଙ୍କ ବିଷୟରେ କରିବ ଆଲୋଚନା କରିବ କାଲି ଆଉ ସେହି ଯେଉଁ ମନ୍ଦିର କାମଟା ଥିଲା କ'ଣ ହେଲା ଆଉ କେତେ ଦିନ ଲାଗିବ ମନ୍ଦିର କାମ ପନ୍ଦର ଦିନ ଭିତରେ ଶେଷ ହେବା ଦରକାର ପଇସା ତ ଠିକ୍ରେ ନେଉଛନ୍ତି କାମ କରିବାକୁ ଆସୁ ନାହାନ୍ତି କାହିଁକି ଏଇ କାମ ଗାଆଁର ଗାଆଁର ମନ୍ଦିର କାମଟା ଗାଆଁ କାମ ଯଦି ଗାଆଁ ଲୋକ ସେଇଥିରେ ମୋତେ ଖରାପ ଭାବିବେନି କହିବେ ପଇସା ପତ୍ର ତୁମେ ଖାଇ ଦେଉଛ ୟେ କରୁଛ ସେ କରୁଛ କଣ ତମେ ଟିକିଏ ବୁଝା ବୁଝି କରୁନ ଟିକେ ମନ୍ଦିର କାମ ନିହାତି ହେବା ଦରକାର କାହିଁକି ପାଣି ନାହିଁ କି ପାଣି ନାହିଁ ପାଣି ନାହିଁ

ନା ଆଉ କିଛି ହେଉ ସେ ବି ସେଇ ମନ୍ଦିର ବିଷୟରେ ତାଙ୍କ ସହିତ କଥା ହୋଇକରି ଆଲୋଚନା କର ଆଉ କାଲିକି ଡାକ ସେ ଗ୍ରୁପବାଲାଙ୍କୁ ସବୁ ଡାକିକି ବସାଅ କାମ କେତେ ବାଟ ଗଲା କଣ ହେଲା ତାଙ୍କର କାମ କରିବାର ଉଦ୍ଦେଶ୍ୟ ନାହିଁ ନା କ'ଣ ନାହିଁ ନାହିଁ କାମ ବନ୍ଦ ପାଣି ଯଦି ହଁ ହେଉ ଆଉ ତୁମେ କାଲି ଟିକିଏ ଗୋଷ୍ଠୀ ବାଲାଙ୍କୁ ଡାକିକି ଆସ ଯେଉଁ କେଉଁଠି ବସାଇବ ମୋତେ ଫୋନ କଲେ ମୁଁ ଯିବି ହଁ ହେଉ ହଁ ହେଉ ମୁଁ ରଖୁଛି